ମୋର୍ ଇଠାନେ ଗାଏ ବେଶୀ କରି ରଖିଛୁଁ ସମସ୍ତେ ଆଉ ଗାଏନୁ ଭର୍ପୁର୍ ଆମେ ଲିଟର୍ ଲିଟର୍ ଗୁରସ୍ ପାଏସୁଁ ସେ ଗୁରସ୍ ନେଇକରି ସୋସାଇଟିକେ ଦେସୁଁ ସୋସାଇଟିନୁ ଆମ୍କୁ ପଏସା ମିଲ୍ସି ହପ୍ତାକ ଥରେ ଆର୍ ଗାଈ ଆମର୍ ବହୁତ୍ ଟେ କାର୍ଯ୍ୟକାରୀ ଆଏ ତା ଖତରୁ ଆମେ ଗ୍ୟାସ୍ କର୍ ବାହାର୍ କରାସୁଁ ସେ ଖତକେ ଫିର୍ ନେଇକିରି ଆମର୍ ଜମିନ୍ବାଡ଼ିନ ପକାସୁଁ ଆର୍ ସେ ଗାଏମାନ୍ଙ୍କୁ ସେ ଦାମୁର୍ ସେ ଛୁଆ ଛୁଆମାନଙ୍କୁ ନେଇକରି ଆମେ ଫେର୍ ମାର୍କେଟ୍ନ ବିକୁଛୁଁ ଆମେ ଇଆଡ଼େ ମା'ଗାଏନୁ କ୍ଷୀର ବି ପାଉଛୁଁ ଛୁଆ ବି ପାଉଛୁଁ ଆରୁ ଏଇସା ବି ପାଉଛୁଁ ହେଲେ ଗାଏ ମିତାର୍ ପଶୁ ଆର୍ ଅନ୍ୟ କିଏ ନେଇନ ଗାଈ ଆମର୍ ପା ଆଖେ ପାଖେ ସମସ୍ତେ ରଖିଛନ୍ ଗାଏ ଗାଈ ଦ୍ୱାରା ଆମେ ବହୁତ୍ଟେ ଉନ୍ନତି କରିଗଲୁନ ଆଗ୍କେ ବି ଆମେ ଉନ୍ନତି କର୍ମୁ ବଲି ଭାବୁଛୁଁ ଆମେ ନିଜେ ନିଜେ ଗୁଟେ ଗୁଟେ ସୋସାଇଟି ଖୁଲ୍ବାର୍ ଚାହିଁଲୁନ ଆମ ମହିଳାମାନେ ଘରେ ଥାଇକିରି ଆମର୍ ଗାଈମାନଙ୍କୁ ଆରାମ୍ସେ ଯତ୍ନ ନଉଛନ୍ ଗାଈମାନ୍କର୍ ଖାନା ଖାଏବାରୁ ନେଇକରି ତାଙ୍କର୍ ଗଧୁଆ ଗୁଡ଼ା ଗୁହାଲ୍ ସଫା ରଫା ଆଦି ବହୁତ୍ଟେ କାମ୍ ପଡ଼୍ସି ଟିକେ ସେଟା ଆମେ ଘଣ୍ଟେ ଦି ଘଣ୍ଟେ ଆମେ ଗାଈର ଯତନ୍ ପାତନ୍ ନେଲେ ଆମ୍କୁ ଗାଈ ବହୁତ୍ଟେ ଆମକୁ କମାନି ହେସି ତାର୍ ଦ୍ଵାରା ଆମେ ବହୁତ୍ଟେ କମାନି କର୍ସୁଁ ତାର୍ କ୍ଷୀରନୁ ଆମେ ଆମେ ବି କ୍ଷୀର ପିଉଛୁଁ ଆର୍ ବିକୁଚୁଁ ବି ଆର୍ ତାର୍ ଖତନୁ ଆମେ ବି ଗ୍ୟାସ୍ ପାଉଛୁଁ ଆଉ ଆର୍ ତାର୍ ଖତକେ ବି ନେଇକିରି ଆମର୍ ଚାଷେ ପକଉଚୁ ସେ ଆମର୍ ଚାଷ ବଢ଼ିଆ ଭାବରେ ହଉଛେ